ହଁ ଆଜ୍ଞା

ଅଧିକ ଟଙ୍କା ପଡ଼ିଯିବ କହିଲେ ମାନେ ସେଇଟା ତ ମୁଁ ଯଦି ପାଞ୍ଚ ଶହ ପିଲା ପାଇଁ ନେବି ତାହେଲେ ଦଶହଜାର ପନ୍ଦର ହଜାର ହେଇଯିବ ନା ଅଧିକ ଟଙ୍କା ହେଇଯାଉଛି ତ ଟିକେ କମ୍ କରନ୍ତୁ

ହଁ ଅଧିକ ପଇସା ମାନେ ହଁ ମୁଁ ଗାଡ଼ି ଖର୍ଚ୍ଚଟା ଦେଇଦେବି ଆଉ କ'ଣ ନେବି ମାନେ ହଁ ଖାତା ନେବି

ବୟସ ବୟସ ଆଚ୍ଛା ସାତ ବର୍ଷ ଆଠ ବର୍ଷ ତାପରେ ଦଶ ପନ୍ଦର ବି ଅଛନ୍ତି

ହଁ ମୁଁ ଲିଷ୍ଟ୍ଟା ପଠେଇ ଦେବି ଆଜି ସନ୍ଧ୍ୟାବେଳେ ମୁଁ ଲିଷ୍ଟ୍ଟା ପଠେଇ ଦେବି